ଆମର ଓଡ଼ିଆ ଭାଷା ହେଉଛି ଆମର ଓଡ଼ିଆ ଓଡ଼ିଆ ଲୋକ ଓଡ଼ିଆ ଭାଷା ଓଡ଼ିଆ ଭାଷା ଦ୍ୱାରା ଆମେ ବୁଝିପାରୁଛୁ ଜାଣିପାରୁଛୁ ସବୁକିଛି କରିପାରୁଛୁ ଆମର ଭାଷା ପିଲାମାନେ ହିନ୍ଦୀ ହେଲା ତେଲେଙ୍ଗାନା ହେଲା ତାମିଲ ଭାଷା ହେଲା ବୁଝିକରି ଶୁଣିକରି ନାଚ ଗୀତ କରୁଛନ୍ତି ମଉଜ ମଜଲିଶ